ହଁ ହେଲୋ ହଁ ଯେ ଯିବା ଧନୁଯାତ୍ରା ଦେଖି ବେଲ ଯାତ୍ରା ହଁ ହଁ ଆଉ କ'ଣ ପ୍ଲାନ୍ କରିଛ କିଣା କୁଣି କରିବାଟା କ'ଣ ପ୍ଲାନ୍ କରିଛ

ହୁଁ ହୁଁ ଛୁଆ ମନ ଲାଗି ଦେଖିବା ହଁ ଭଲ ଜିନିଷଟେ ହଁ ହଁ ହୁଁ ହୁଁ ଭଲ ଲାଗିବ ଯିବା ହେଉ ଯେ ଆଉ କେମିତି କରିବାର ଆ

ଆଉ ତୁମର କ'ଣ ଖାସ୍ ଜିନିଷ କ'ଣ କିଣିବା ଲାଗି ଭଲ ଲାଗୁଛି ହଁ ଏମିତି ଗିଫ୍ଟ ଟାଇପ୍ର ଗୋଟେ କିଣିବା ହଁ ହଉ ଠିକ୍ ଅଛି ବାହାରିଲେ ମୋତେ ଫୋନ୍ କରିବ ସାଇନ୍ କରିି ଯିବା ହଁ ଟେମ୍ପୁରେ ପଳେଇବା ଠିକ୍ ହେବ ଟେମ୍ପୁରେ ଗଲେ ସେଟା ବହୁତ ଭଲ ବି ଲାଗିବ ଟିକେ ଅଟକି ବି ପାରିବ ଟେମ୍ପୁ ବାଲା ହଁ ଆଉ ବାଇକରେ ଯିବ ବୋଲେ ନିଜେ ବାଇକ୍ରେ ରଖିବାର ସୁବିଧା ବି ହେବନି ଠିକ ଅଛି ଯିବା ଦେଖି ଦୁଖା କରି ଆସିବା ସିନା ହଁ ବାହାରିବା ଠିକ୍ ଅଛି ଠିକ୍ ଅଛି ସିନା ହଁ ଠିକ୍ ଅଛି